ତାର ମୋବିଲିର ମୋବାଇଲର ବ୍ୟାଟେରୀଟା ଠିକ୍ ଅଛି ଚବିଶି ଘଣ୍ଟା ଚାର୍ଜ ରଖୁଛି ପଇସା ତୁଳନାରେ ତ ଫୋନ୍ଟା ଭଲ ମୋର ପଡ଼ିଛି କାହିଁକି ନା ମୁଁ ଦୁଇ ବର୍ଷ ହେଲା ୟୁଜ କଲିଣି ସେଟାକୁ ଆଉ ପଇସା ମୋର ବାଇଶ ହଜାର ତିନିଶହ ନବେ ଟଙ୍କା ପଡ଼ିଥିଲା